କୀଟ କାମୁଡ଼ିବା ବା ମହୁମାଛି କାମୁଡ଼ିବା ଭଲ କରିବା ପାଇଁ ଆମ ଗାଁରେ ଲୋକପ୍ରିୟ କିଛି ଘରୋଇ ଉପଚାର ଅଛି ଆଉ ଭଲ ହେବା ପାଇଁ ତୁଳସୀ ପତ୍ର ରସ ଯେଉଁ ଜାଗାରେ କାମୁଡ଼ିଥିବ ସେହି ଜାଗାରେ ଲଗାଇବା ଆଉ ସେତିକିରେ ବି ଯଦି ନ କମିଲା ଆମେ ତାକୁ ଗରମ ପାଣି କରି କପଡ଼ା ଓଦାକରି ଚିପୁଡ଼ି ସେ ଜାଗାରେ ସେକ ଦେବା ସେକ ଦେଇ ସାରିଲାପରେ ବି ଯଦି କିଛି ନ କମିଲା ଆମେ ତାକୁ ହସ୍ପିଟାଲକୁ ନେଇକି ଯିବା